ସାର୍ ଭଲ ଅଛନ୍ତି ସାର୍ ଆଜ୍ଞା ମୁଁ କହିଲି ଆପଣଙ୍କ ବ୍ୟାଙ୍କରେ କେମିତି କଣ ସବୁ କାମ ଚାଲିଛି ଠିକ୍ଠାକ୍ ଚାଲିଛି କଣ କେମିତି ଚାଲିଛି ସାର୍

ହଁ ଭଲ ଚାଲିଛି ସେମିତି ତାପରେ କଷ୍ଟମର ଆସିଲେ ତାଙ୍କ ଧ୍ୟାନ ଠିକ୍ସେ ରଖା ହେଉଛି ପିଲା ବି ଅଛନ୍ତି ସବୁ ଚା ପାଣି ଥଣ୍ଡା ଯାହା ଯାହା ଦରକାରେ ତାଙ୍କୁ ସବୁ ଆଣିକି ଦେଉଛନ୍ତି ବ୍ୟବହାର ନ ରଖିଲେ ଠିକ୍ସେ ସେ ଆପଣ ଆସିକି ଏଠି ବସିବେନା ବ୍ୟାଙ୍କରେ କେମିତି ଆକାଉଣ୍ଟ ଖୋଲିବେ ବ୍ୟବହାର ଠିକ୍ଠାକ୍ ରହିଛି ନୂଆଁ ଯାହାବି ହେଲେ ଚାରି ପାଞ୍ଚଟା ଆକାଉଣ୍ଟ ଖୋଲା ହେଇଯାଉଛି ପର ଡ଼େ ହଁ ଏସ ଏଚ୍ ଜି ଗୃପ ଲୋନ ବି ଦିଆହେଉଛି ଆମର ବି ଗାଁରେ ସବୁ ବ୍ୟାଙ୍କଟା ଖୋଲୁଛି ଯେହେତୁ ଗାଁରେ ବହୁତ ଏସ ଏଚ୍ ଜି ମେମ୍ବର ଅଛନ୍ତି ଗୃପ ଅଛନ୍ତି ସମସ୍ତଙ୍କ ଲୋନ ଦିଆ ହେଉଛି ଆକାଉଣ୍ଟ ତ ଖୋଲିବା ପାଇଁ ଯେ କଷ୍ଟମର ଆସୁଛନ୍ତି ଆମର ପିଲା ଅଛନ୍ତି ପିଲା କଷ୍ଟମରଙ୍କୁ ଆଣିକି ବସାଉଛନ୍ତି ଥଣ୍ଡା ଚା ପାଣି ଯାହାର ଯାହା ଦରକାର ପଚାରିକି ସେମାନଙ୍କୁ ସେଇ ଅନୁସାରେ ଯାହାର ଯାହା ଦରକାର ଆଣିକି ଦେଉଛନ୍ତି ସେମାନେ ତାଙ୍କ ସାଙ୍ଗରେ ହସିକି ବ୍ୟବହାର କରିକି ଭଲ ସେ ଠିକ୍ ସେ ତାପରେ ଯାହାର ଯାହାକି କେଉଁଟା ଜାଣିଲା ନ ଜାଣିଲା ସେମାନଙ୍କୁ ଠିକ୍ ସେ ପ୍ରପୋରର୍ଲି ବୁଝେଇବା ବ୍ୟାଙ୍କ ବିଷୟରେ ସେମାନେ ବୁଝିଲେ ଖୁସି ହେଇ ସବୁ ଆକାଉଣ୍ଟ ଖୋଲୁଛନ୍ତି ଆଜ୍ଞା ଆଜ୍ଞା

ଆଜ୍ଞା ଏମିତିରେ ବି ଆମର ବ୍ୟାଙ୍କରେ ଏକଚୌଲି କିନ୍ତୁ ଏସି ଲାଗିଛି ଗୋଟେ ଲୋକ ଯଦି ବାହାରୁ ଆସିଲା ଗରମ ରହିକି ହାଲିଆ ହେଇକି ଯିଦି ବସି ପଡ଼ିଲା ତାଙ୍କୁ ତାପରେ ୱାଇଫାଇ କନେକ୍ସନ ଅଛି ସେ ଆସି ଟିକେ ବସି ପଡ଼ୁଛନ୍ତି ତାଙ୍କୁ ସେଇ ଅନୁସାରେ ବ୍ୟାଙ୍କ ବିଷୟରେ ଟିକେ ବୁଝା ବୁଝି କରିକି ଯଦି ନହେଲା ଥରେ ନହେଲା ଆଉ ଦୁଇ ଥର ତିନି ଥର ବାରବାର ବୁଝେଇଲା ପରେ ମାନେ ଯିଏ ବୁଝି ନ ପାରୁଛନ୍ତି ବୁଝେଇଲା ପରେ ଯିଏ ବୁଝୁଛନ୍ତି ଖୁସି ହେଇ ଆକାଉଣ୍ଟ ଖୋଲୁଛନ୍ତି

ହଁ ଆମ ବ୍ୟାଙ୍କରେ ତ ଏସି ଅଛି ୱାଇଫାଇ ଅଛି ପିଲା ବି ଅଛନ୍ତି କଷ୍ଟମରଙ୍କୁ ହ୍ୟାଣ୍ଡେଲ କରିବାପାଇଁ ଧର କେହି କଷ୍ଟମର ଆସିଲେ ତାଙ୍କୁ ପଚାରି ବୁଝି ହସିକରି ବି କଥା କହିଲେ କଷ୍ଟମର ଖୁସି ହେଇଯାନ୍ତି ପ୍ରାୟ ତାଙ୍କ ସାଙ୍ଗରେ ବ୍ୟବହାର ଭଲ ଦେଖେଇଲେ ସେମାନେ ଖୁସି ହେଇଯିବେ ଅଟୋମ୍ୟାଟିକ

ଗ୍ରାହକ ଖୁସି ହେଲେ ତ ପୁଣି ଆମ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବେ ପଇସା ରଖିବେ ସେଇଟା ପଇସା ସେମାନେ ଆକାଉଣ୍ଟ ଖୋଲିଲେ ତ ଆମର ଟାର୍ଗେଟ୍ ହେବ କି ଆମ ବିଜ୍ନେସଟା ବଢ଼ିବ ଅଧିକ ଆଉ ବ୍ୟବହାର ଯଦି ନ ଦେଖେଇବା ଆମେ ଚିଡ଼ି ଚିଡ଼ି ହେବା ସେ ତ

ହଉ ରହୁଛି